ସାଇବର୍ ବୁଲିଙ୍ଗ ଓ ସୋସିଆଲ୍ ମିଡ଼ିଆ ହେଉଛି ଏଇ ୱାର୍ଲଡ଼ର ଏବେ ସବୁଠୁ ଟ୍ରେଣ୍ଡିଙ୍ଗ ଟପିକ୍ ଯେହେତୁ ଦେଶର ଦେଶ ନହେଲେ ବି ୱାର୍ଲଡ଼ର ପୁରା ସେଭେଣ୍ଟି ଟୁ ଏଇଟି ପରସେଣ୍ଟ ଲୋକ ନାଇଣ୍ଟି ପରସେଣ୍ଟ ଲୋକ ୟୁଜ୍ କରୁଛନ୍ତି ସୋସିଆଲ୍ ମିଡ଼ିଆ ଓ ସାଇବର୍ ବୁଲିର ଶିକାର ବି ହଉଚନ୍ତି ତାହାକୁ ଟ୍ୟାକେଲ୍ କରିବା ପାଇଁ ଟେକ୍ନିକାଲ୍ ପ୍ରଫେସନାଲ୍ ସବୁ ଅଛନ୍ତି ଆଉ ସେମାନେ ଟେକ୍ନୋଲୋଜି ଉପରେ ବେଶୀ ଟିକେ ଧ୍ୟାନ ଦିଅନ୍ତି ବା ଯେମାନେ ସେଥିରେ ଟିକେ ମାଷ୍ଟର୍ କରିଛନ୍ତି ସେମାନେ ମାନେ ଆସିକି ଏଇ ଜିନିଷକୁ ଟ୍ୟାକେଲ୍ କରିପାରନ୍ତି ଆଉ ଟ୍ରୋଲିଙ୍ଗ ଏବେ ବହୁତ କମନ୍ ହେଇଯାଇଛି ଯେହେତୁ କମେଣ୍ଟ ସେକ୍ସନ୍ ହେଇଯାଉ ପାଇରେସି ହେଇଯାଉ ତ ଏହିସବୁ ଜିନିଷରେ ଟେକ୍ନିକାଲ୍ ପ୍ରଫେସନାଲ୍ ଯେଉଁମାନେ ବି ଅଛନ୍ତି ସେମାନେ ମାନେ ଏଥିରେ ଡିଲ୍ କରନ୍ତି ଆଉ କମନ୍ ପିପୁଲ୍ ଏଇଥରର ଶିକାର ହେବାର ବହୁତ ସମ୍ଭାବନା ରୁହେ ସବୁବେଳେ ଆଉ ଏଇଟା ଆଜିକାଲି ଜମାନାରେ କିଛି ବଡ଼ କଥା ନୁହେଁ ଏଇଟାକୁ ଟ୍ୟାକଲ୍ କରିବା ପାଇଁ ଟେକ୍ନିସିଆନ୍ସ ଆସିଥିଲେ